ଗୋଟିଏ ଚାର୍ଜର୍ ଆଣିଥିଲି ସିଏ ଚାର୍ଜ ମୋବାଇଲ୍ ବେଶୀ ସମୟ ଚାର୍ଜ ରଖୁନାହିଁ ଯାହାଫଳରେ ମୋବାଇଲ୍ ଚଲେଇଲାକୁ ଚାର୍ଜ ବେଶୀ ସମୟ ରଖୁ ନାହିଁ ଚାର୍ଜର୍ଟା କଣ କୁଞ୍ଚା କୁଞ୍ଚା ହେଇ ଯାଇଚି ସିଏ ବହୁତ ଅସୁବିଧା ହେଉଛି ଫୋନ୍ରେ କଥା ହେବା ପାଇଁ ଚାର୍ଜର୍ ବହୁତ ଅସୁବିଧା ହେଉଛି ତାହାକି ଠିକ୍ ସମୟରେ କଥା ହେଇହଉନି ଆଉ ଚାର୍ଜ ରଖୁନାହିଁ ମୋବାଇଲ୍ରୁ